ମୋତେ ଚିକେନ୍ ରୋଷେଇ କରିବାକୁ ବହୁତ ଭଲ ଲାଗେ ଚିକେନ୍ ରୋଷେଇ କରିବା ପାଇଁ ଉପଚାର ଗୁଡ଼ିକ ହେଲା ପ୍ରଥମେ ଦୋକାନକୁ ଯାଇ ଦୋକାନରୁ ଚିକେନ୍ କିଣିକି ଆଣିବ ତାପରେ ଚିକେନ୍ ରୋଷେଇ କରିବା ପାଇଁ ମସଲା ସାମଗ୍ରୀ କିଣିବାକୁ ପଡ଼ିବ ଯେମିତିକି ଲଙ୍କାଗୁଣ୍ଡ ମସଲାଗୁଣ୍ଡ ଗରମ ମସଲା ଅଦା ରସୁଣ ପେଷ୍ଟ ଜିରାଗୁଣ୍ଡ ଧନିଆଗୁଣ୍ଡ ମସଲା ପେଷ୍ଟ ହଳଦୀଗୁଣ୍ଡ ଲୁଣ ତେଲ ଲୁଣ ତେଲ ତାପରେ ଟମାଟୋ ଶୁଖାଲଙ୍କା ଫୁଟଣ ତେଜପତ୍ର ଇତ୍ୟାଦି ଆଣିବାକୁ ପଡ଼ିବ ରୋଷେଇ କରିବାର ପ୍ରଥମ ଉପଚାର ହେଲା ରୋଷେଇ କରିବା ସମୟରେ ପ୍ରଥମେ ଗ୍ୟାସ୍ ଉପରେ କଡ଼େଇ ରଖିବ ତାପରେ ତେଲ ପକେଇବ ତାପରେ ଫୁଟଣ ଓ ଶୁଖାଲଙ୍କା ପକେଇବ ତେଜପତ୍ର ପକେଇବା ତାପରେ ପିଆଜ ପକେଇବା ପିଆଜ ଟିକିଏ ନାଲି କଲର୍ ହେଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକେଇକି କିଛି ସମୟ ସେଥିରେ କିଛି ସମୟ ରଖିବା ସେଥିରେ ଲୁଣ ହଳଦୀଗୁଣ୍ଡ ସବୁ ଓ ସବୁ ମସଲାକୁ ପକେଇବା ତାପରେ ସେଥିରେ ଟିକିଏ ପାଣି ଦେଇ ସିଝେଇବା ସିଝିବା ପରେ କିଛି ସମୟ ପରେ ସେଥିରେ ଟମାଟୋ ପକେଇବା ଟମାଟୋ ପକେଇ ଭଲକରି କଷିବା ତାପରେ ସେଥିରେ ଆଣିଥିବା ମାଂସକୁ ଧୋଇକରି ପକେଇବା ମାଂସ ଭଲ ଭାବରେ ସିଝିଯିବା ପରେ ସେଥିରେ ଗରମ ମସଲା ପକେଇକି କିଛି ସମୟ ପରେ ସେଥିରେ ଧନିଆପତ୍ର ପକେଇକି ତରକାରୀକୁ କାଢ଼ିବା